ହଁ ହ୍ୟାଲୋ ସ୍ଵିଗିରୁ କହୁଥିଲି ମୁଁ ଝିଅ ର ଜନ୍ମଦିନ ପାଇଁ ଅର୍ଡ଼ର ଦେଇଥିଲି ଆଉ ଦୋସା ଚାମିନୀ କେକେ ଆଉ ପୁରୀ ତରକାରୀ ଆଉ ସବୁ ହେଲାଣି ନା ଆଉ କେତେ ସମୟ ନାଗିବ ଆପଣ କେଉଁଠି ହେଲେଣି ଯଦି ଡେରି ହେଉଛି କି ନ ହେନେ ଚଞ୍ଚଳ ଟିକେ ଆଣିକି ଠିକ ହୁଅନ୍ତୁ ଆଉ ଚଞ୍ଚଳ ଟିକେ ଠିକେଇଲେ କିଛି ନ ହେଲେ ମୋ ଝିଅ ଟିକେ ଖୁସି ହବ ପିଲାମାନେ ତାଙ୍କର ଆସିକି କେକ୍ ଫେକ୍ କାଟିବାକୁ ବ୍ୟସ୍ତ ହେଲେଣି ଆଉ ଝିଅ ମନ ଦୁଃଖ କରିବ ଟିକେ ଯଦି ମୋ ନମ୍ବର ନ ପାଉଛନ୍ତି ଟିକେ ନ ହେନେ ଫୋନ୍ କରନ୍ତୁ